ହଁ ଏଠାରେ ଆମର ସମୁଦ୍ରକୂଳ ଅଛି ମହାନଦୀ ଅଛି ତା'ସହିତ ଆମର ପ୍ରସିଦ୍ଧ ଧାର୍ମିକସ୍ଥଳୀ ବି ଅଛି ଷଣ୍ଢେଶ୍ୱର ମନ୍ଦିର ଅଛି ଏହି ମନ୍ଦିରରେ ବର୍ଷକୁ ଥରେ ଶୀତଋତୁରେ ବହୁ ନୂଆବର୍ଷ ଦିନ ବହୁତ ବଡ଼ ଆକାରରେ ଏ ଧୁମ୍ଧାମ୍ରେ ପୂଜା ହୋଇଥାଏ ଏଠାରେ ବହୁମାତ୍ରାରେ କୀର୍ତ୍ତନ କରନ୍ତି ପାରାୟଣ କରନ୍ତି ଏସବୁ ବହୁତ ଭଲରେ ଏଠାରେ ପୂଜା ହୋଇଥାଏ ଶିବ ଠାକୁରଙ୍କୁ ଇ ଆଉ ଏଠାରେ ବହୁତ ମାତ୍ରାରେ ଲୋକମାନେ ବହୁତ ଦୂରଦୂରାନ୍ତରୁ ବହୁତ ସବୁଆଡ଼ରୁ ଲୋକମାନେ ଆସନ୍ତି ସମସ୍ତଙ୍କ ଘରେ ବି ଲୋକମାନେ ବହୁତ ହୁଅନ୍ତି ଲୋକମାନେ ଦେଖିବାପାଇଁ ଦୁଇ ତିନିଦିନ ପୂର୍ବରୁ ବହୁତ ଦୂରଦୂରାନ୍ତରୁ ଲୋକମାନେ ଦେଖିବାପାଇଁ ପୂଜା ସ୍ଥଳୀକୁ ଆସନ୍ତି ଏଠାରେ ବହୁତମାତ୍ରାରେ ପୂଜା ବଡ଼ ଆକାରରେ ହୋଇଥାଏ ବର୍ଷକୁ ଥରେ ସବୁଆଡ଼ର ଲୋକମାନେ ଏକାଠି ଏଠି ହୁଅନ୍ତି ବହୁତ ଭଲରେ ପୂଜା ଆରମ୍ଭ ହୋଇଥାଏ